ମୁଁ ଭାବୁଛି କି ଅଧିକ ସ୍କ୍ରନ୍ ଟାଇମ୍ କାରଣରୁ ଆଜିକାଲି ପିଲାମାନେ ଗେମ୍ ଖେଳନ୍ତି ନାହିଁ ପିଲାମାନଙ୍କୁ ଅଧିକ ଖେଳିବା ପାଇଁ ଉତ୍ସାହିତ କରିବା ପାଇଁ ଆମକୁ ତାଙ୍କ ସହିତ ଖେଳିବାକୁ ପଡ଼ିବ ଆମେ ବି ତାଙ୍କ ସହିତ ଖେଳିଲେ ପିଲାମାନେ ଖେଳରେ ଉତ୍ସାହିତ ହେବେ ଧ୍ୟାନ ଦେବେ ଏବଂ ଖେଳିବେ